ମୁଁ ପାଞ୍ଚ ଦିନ ପୂର୍ବରୁ ଗୋଟିଏ ବେଡ଼ସିଟ କିଣିଥିଲି ସେ ଦେଖିବାକୁ ବହୁତ ସୁନ୍ଦର ଥିଲା ଏବଂ ନରମ ଲାଗୁଥିଲା ଘରେ ଖଟରେ ପକାଇଲେ ବହୁତ ସୁନ୍ଦର ଦେଖା ଯାଉଥିଲା ଯିଏ ଦେଖୁଛି କହୁଛି ବେଡ଼ସିଟ କେଉଁଠାରୁ ଆଣିଥିଲୁ ଭଲ ଲାଗୁଛି ଶୋଇବାକୁ ଠିକ ଅଛି ରଙ୍ଗ ମଧ୍ୟ ଛାଡ଼ୁ ନାହିଁ ମୋ ମା' ତାକୁ ଦେଖି ବହୁତ ଖୁସି ହୋଇଛି ସେମିତି ଆଉ ଗୋଟେ ଆଣିବି ଭାବୁଛି